ମୁଁ ଫ୍ଲିପକାର୍ଟରେ ଗୋଟେ ଲ୍ୟାପଟପ୍ ଅର୍ଡ଼ର କରିଥିଲି ସେ ଲ୍ୟାପଟପ୍ଟା ଆମର ଘର ଆଡ୍ରେସ୍ରେ ଆସି ପହଞ୍ଚି ଯାଇଛିି କିନ୍ତୁ ମୋତେ ତାର ରସିଦ ମିଳିନାହିଁ ଯେହେତୁ ସେ ଲ୍ୟାପଟପ୍ଟା ଅଫିସ୍ରେ ମୋର ଦରକାର ବୋଲି ସେଥିରେ ରସିଦ ନିହାତି ଦରକାର ହେଉଛି ତେଣୁକରି ସେ ରସିଦଟା କିପରି ମିଳିବ ସେଇଥିପାଇଁ ମୁଁ କଲ୍ କରିଛି ହଁ ହଁ ଆପଣ ଏହାର ଆପ୍ କିମ୍ବା ୱେବସାଇଟ୍କୁ ଯାଇ ଆପଣଙ୍କ ଅର୍ଡ଼ରର ଅତୀତ ବିବରଣୀ ଯାଞ୍ଚ କରନ୍ତୁ ଏବଂ ଅର୍ଡ଼ରର ରସିଦ ଡାଉନଲୋଡ଼୍ କରନ୍ତୁ ଠିକ୍ ଅଛି